ଆମ ଭାରତୀୟ କଳା ଏବଂ ଆଦିବାସୀର ସେ ଗହଣା ରୁପା ହୀରା ସବୁ ଚରିଯାଇଛି ଯାହା ଲୁକ୍ତେ

ସଂରକ୍ଷଣ ହେଉଛି ଏବଂ ଆଦିବାସୀମାନଙ୍କର ଗହଣା ଚରି ଯାଇଥିବାରୁ ବହୁତ ଅସୁବିଧାରେ ଅଛି ସେଥିପାଇଁ ଆମର ବେଶି ଆବଶ୍ୟକତା ଦରକାର ସୁରକ୍ଷା ତ ଦରକାର ଏହିପରି ଭାରତୀୟର ସବୁଆଡ଼େ ଏମିତି ଚରିଆ ଅଛି ଆଦିବାସୀ କଲାମାନଙ୍କର ବେଶୀ କ୍ଷତି ହେଉଛି ଯାହାପରି ର ଆବଶ୍ୟକତା ଆମ୍ଭେମାନେ କରୁଛୁ ସଂରକ୍ଷଣ କରିବା ଏବଂ ଆବଶ୍ୟକତା କରିବା ସବୁ କରୁଛୁ